ଓଡ଼ିଆ ଭାଷା ଆମର ସଂସ୍କୃତରୁ ଆସିଛି ଏହି ଭାଷା ଆମର ପ୍ରିୟ ଭାଷା ସରଳ ସହଜ ଓଡ଼ିଆ ଆମର ସବୁଆଡ଼େ ପ୍ରଚଳିତ ଯେତେବେଳେ ଶିଶୁଟି ପ୍ରଥମେ ମା ଗର୍ଭରୁ ଜନ୍ମ ନେଇଥାଏ ସେ ପ୍ରଥମେ ସେ ଯେତେବେଳେ ମା ପ୍ରଥମେ ଡାକେ ସେଇଟାହିଁ ଓଡ଼ିଆର ପରିଚୟ ହୋଇଥାଏ ସେ ଆମ ଦ୍ୱାରା ପ୍ରଭାବିତ ହୋଇ ପିଲାଟି ସେ ଯାହାକି କହେ ସବୁ ଓଡ଼ିଆ କହିଥାଏ